ହଁ ମ୍ୟାଡ଼ାମ ଆପଣଙ୍କର କଣ ସାଇଜ୍ କୁହନ୍ତୁ ଆଚ୍ଛା ରେଞ୍ଜ୍ ଟିକେ ଅଧିକ ହେଲେ ଚଳିବ କମ ଭିତରେ ଆଚ୍ଛା ହଉ ଠିକ୍ ଅଛି ମ୍ୟାଡ଼ାମ ହେଲେ ଆପଣ ଦେଖନ୍ତୁ ମ୍ୟାଡ଼ାମ ଏଇଟା ମୁଁ କାଢ଼ି ଦେଉଛି ଆପଣଙ୍କୁ କେଉଁଟା ପସନ୍ଦ ଲାଗୁଛି କୁହନ୍ତୁ ତାପରେ ଆମେ ଦେଖିବା ଆଉ ଆଡ଼ିଦାସ୍ ବ୍ରାଣ୍ଡର ମ୍ୟାମ୍ କାଢ଼ିବା କି ହଉ ଦେଖନ୍ତୁ ମ୍ୟାମ୍ ଏଇଟା ଆଡିଦାସ୍ର ଆସିବ ଆପଣଙ୍କୁ ସିକ୍ସ ସିକ୍ସ ନାଇନ୍ ଆସିବ ଆମର ଏଠି ଫିଫ୍ଟିନ ପରସେଣ୍ଟ ଡିସ୍କାଉଣ୍ଟ ଡିସ୍କାଉଣ୍ଟ ଅଛି ତାପରେ ଏଇଟା ଗୁଚି ବ୍ରାଣ୍ଡ ଏଇଟା ଟିକେ ହାଇ ବ୍ରାଣ୍ଡ ମ୍ୟାମ୍ ଆପଣ ହାଇ ବ୍ରାଣ୍ଡ ନେବେ ବୋଇଲେ ଏଇଟା ଦେଖନ୍ତୁ ଗୁଚି ବ୍ରାଣ୍ଡର ଯେଉଁଟାକି ଆସିବ ଟୁ ଥାଉଜେଣ୍ଡ ଏବଭ୍ ଆସିବ ଏଇଟା ତା ପରେ ଏଇଟା ଗୋଟେ ରିଲାକ୍ସର ଅଛି ଅକ୍ଵାଲାଇଟର ଏଇଟା ଦେଖନ୍ତୁ ମ୍ୟାମ ଆକ୍ଵାଲାଇଟର ବଢ଼ିଆ ଚପଲ ଯାକ ଅଛନ୍ତି ଅଛି ତ ଏଇଟା ବଢ଼ିଆ ଚାଲିଛି ମାର୍କେଟରେ କମ ରେଟରେ ବି ବଢ଼ିଆ ଚାଲିଛି ତ ଆଉ ନେଉଛନ୍ତି ସମସ୍ତେ ଏହି ସବୁ ଭଲ ଲାଗୁଛି ମ୍ୟାଡ଼ାମ ଏଇଟା ହ ହଉ ଟିକେ ରୁହ ମ୍ୟାଡ଼ାମ ହେଲେ ରେଞ୍ଜ୍ ଟିକେ କମେଇବା ତାହାଲେ ନା ଟୁ ଥାଉଜେଣ୍ଡ ଏବଭ୍ ଆସିଲେ ହେବ ହଉ ଦେଖନ୍ତୁ ଦେଖନ୍ତୁ ତାହାଲେ ଆମର ରିଲାକ୍ସୋର ଦେଖନ୍ତୁ ଏଇଟା ମ୍ୟାମ ଆସିବ ଆପଣଙ୍କୁ ୱାନ୍ ଫାଇଭ୍ ଫାଇଭ୍ ଅଛି ତ ଏଇଟା ଫୋଟି ପରସେଣ୍ଟ ଡିସ୍କାଉଣ୍ଟ ଦିଆହେବ ଆଉ ଗୋଟେ ଆକ୍ଵାଲିଟର ଏଇ ବ୍ରାଣ୍ଡ ଦେଖନ୍ତୁ ମ୍ୟାମ ଏବେ ଚାଲିଛି ଏଇଟା ଟ୍ୱେଣ୍ଟି ଫାଇଭ୍ ପରସେଣ୍ଟ ଡିସ୍କାଉଣ୍ଟ ଅଛି ଏଇଟା ଦେଖନ୍ତୁ ଆପଣଙ୍କୁ ବଢ଼ିଆ ରେଟ ବି ଭଲ ଲାଗିବ ଚପଲ କଲର୍ ବି ମାର୍କେଟ ଚାଲିଛି ତ ଏଇଟା କଲର୍ ଆଉ ଦେଖନ୍ତୁ ମ୍ୟାଡ଼ମ ଭଲ ଲାଗୁଛିକି ଏଇଟା ଅନ୍ୟ କଲର୍ର ଏଇଟା କ୍ଳାସ୍ ଲାଗୁଛି ମ୍ୟାଡ଼ାମ ଏଇଟା ପିନ୍ଧିଲେ ପୁରା କ୍ଳାସ କଲର୍ଟା ଏଇଟା ଏଇଟା ମାର୍କେଟରେ ଏବେ ଏଇଟା ଚାଲିଛି କଲର୍ ଦେଖନ୍ତୁ ଏଇଟା ସବୁ ସିଙ୍ଗିଲ କଲର୍ ସବୁ ଆସିବ ମ୍ୟାଡ଼ାମ ଏଇଟା ଆଚ୍ଛା ଆଚ୍ଛା ହଉ ହଉ ଠିକ୍ ଅଛି ରୁହନ୍ତୁ ଟିକେ ରୁହ ପାଞ୍ଚ ମିନିଟ ୱେଟ୍ କର ମୁଁ ଗୋଦାମରୁ ଯାଇକି ପିଲା ପଠଉଛି ଆଣିବ ଆରେ ରଘୁ ଆଣିଲୁରେ ଚପଲଟା ସେ ଗୋଦାମ ଉପରେ ଅଛି ହେଁ ଆରେ ସେଇଟି ପକାରେ ଉପରେ ଅଛନ୍ତି ଆମର କଷ୍ଟମର ଆସିଲେଣି ବସିଲେଣି କୁଆଡ଼େ ସବୁ ତମେ ଅଛ ହଁ ମ୍ୟାଡ଼ାମ ଦେଖନ୍ତୁ ମ୍ୟାଡ଼ାମ ଏଇଟା ଦେଖନ୍ତୁ ଏଇଟା ଆପଣ ଯେଉଁ କହୁଥିଲେ ଏଇଟା ଷ୍ଟୋନ୍ ପଡ଼ିଛି ଦେଖ ଭଲ ଲାଗିବ ଏଇଟା ସିମ୍ପଲ୍ ଡିଜାଇନ ର ଅଛି ଦେଖ ଭଲ ଲାଗିବ ଏଇଟା ଏଇଟା ସିକ୍ସ ସିକ୍ସ ନାଇନରେ ହେଇଯିବ ଆପଣ ଟେନ୍ ପରସେଣ୍ଟ ଡିସ୍କାଉଣ୍ଟ ଦେଇଦେବେ ଆପଣଙ୍କୁ ପଡ଼ିବ ଏଇଟା ଫାଇଭ ଫୋର୍ଟି ପଡ଼ିବ ଆଉ ଚଳିବ ମ୍ୟାଡ଼ାମ ଡିସ୍କାଉଣ୍ଟ ହେଲେ ଏଇଟା ଆମର କମ୍ପାନୀ ଫିକ୍ସ ରେଟରେ ଥାଉଛି ଡିସ୍କାଉଣ୍ଟ ଆମେ ଏଇଟା ଏତିକି ଦେଖନ୍ତୁ ଆପଣ ଯେତେରେ ଖୋଜୁଛନ୍ତି ଫାଇଭ ଫାଇଭ୍ ନାଇନ କମିଲାଣି ଆଉ କେତେ କମେଇବା ଏଇଟା ଦେଖ ଆଉ ଡିସ୍କାଉଣ୍ଟ ନେବ ବାଟା ଚପଲ ନେଇଯାଉ ନ ହଁ ହଉ ଏଇଟା ତାହାଲେ ନେବ ଦେଖ ଆଉ ଗୋଟେ ରିଲାକ୍ସୋର ଏବେ ନୂଆ ନୂଆ ଆସିଛି ରିଲାକ୍ସୋର ଟିକେ ଦେଖନ୍ତୁ ରିଲାକ୍ସୋର ଏଇଟା ପାଞ୍ଚ ନମ୍ବର ଦେଖ ଏଇଟା ଦୁଇ ଟା ବ୍ଲାକ୍ କଲର୍ ଗୋଟେ ଆସିବ ଆଉ ଗୋଟେ ଗ୍ରେ କଲର୍ ଟିକେ ଆସିବ ଆଉ ଗ୍ରୀନ୍ କଲର୍ ଗୋଟେ ତିନିଟା କଲର୍ ଏଇଟା ଦେଖିବ ପୁରା ଡିପ୍ ମେଟ୍ ଗ୍ରୀନର ଗୋଟେ ଆସିବ ଦେଖନ୍ତୁ ବଢ଼ିଆ ଚାଲିଛି ନୂଆଁ ନୂଆଁ ମଡ଼େଲ ୟୁନିକ ଲାଗିବ ଟିକେ ଏଇଟା ଆପଣଙ୍କର ଭଲ ଲାଗିବ ଏଇଟା ଦେଖନ୍ତୁ ମ୍ୟାଡ଼ାମ ରିଲାକ୍ସୋର ଦେଖନ୍ତୁ ଏଇଟା ପାଞ୍ଚ ନମ୍ବରର ଏଇଟା ସେଭେନ ହଣ୍ଡ୍ରେଡ଼ ପଡ଼ିବ ଆପଣଙ୍କୁ ହଁ କରନ୍ତୁ କରନ୍ତୁ ହଁ ହବ ଅନ୍ଲାଇନ୍ ପ୍ୟାମେଣ୍ଟ ଅଛି ତାହାଲେ କରିଦିଅନ୍ତୁ ନହେଲେ ହଉ ଦେଖନ୍ତୁ ଆପଣଙ୍କ ଇଚ୍ଛା ଦେଖନ୍ତୁ ଯାଇକି ଆସନ୍ତୁ ଆସନ୍ତୁ ଦୋକାନ ତ ସବୁ ବେଳେ ଟ୍ୱେଣ୍ଟି ଫୋର ଆୱାର ଖୋଲା ହେଉଛି ଆଉ ହଉ ହଉ ଠିକ୍ ଅଛି ମ୍ୟାଡ଼ାମ ଆସନ୍ତୁ